ଆମେ ଦୈନଦିନ ଜୀବନରେ ଅନେକ ରୁଢ଼ି ବ୍ୟବହାର କରିଥାଉ ଯେମିତିକି ଧୀର ପାଣି ପଥର କାଟେ ମଣିଷ ଧର୍ଯ୍ୟ ସହକାରେ ଯେକୌଣସି କାର୍ଯ୍ୟ କଲେ ସେ ସଫଳତାରେ ନିଶ୍ଚିତ ଭାବରେ ପହଞ୍ଚିବ ତା' ଛଡ଼ା ଅଣ୍ଟି ଛୁରୀ ତଣ୍ଟି କାଟେ ନିଜ ଲୋକ ବା ଆପଣା ଲୋକ ଶତ୍ରୁ ହେବା ନିଜର ଘରର କୌଣସି କଥା ଯଦି ବାହାର ଲୋକ ଜାଣିଲେ କି ବାହାର ଲୋକଙ୍କ ସଂସ୍ପର୍ଶରେ ନିଜ ଘର ଲୋକ ଆସିକି ଘରର କୌଣସି ଅମଙ୍ଗଳ କଲେ ସେଇଟା ହେଲା ଅଣ୍ଟି ଛୁରୀ ତଣ୍ଟି କାଟିବା ତା' ଛଡ଼ା ଅନ୍ଧାରରେ ବାଡ଼ି ବୁଲାଇବା କୌଣସି ଲୋକକୁ ଦୋଷ କରିଛି ଯଦି କୌଣସି ଲୋକ ଆମେ ନ ଜାଣିଛେ ଅନୁମାନ କରିକି କାହା ନାଁରେ କିଛି କହିବା ହେଲା ଅନ୍ଧାରରେ ବାଡ଼ି ବୁଲାଇବା